ଆମେ ଗୋଟେ ନାରୀକୁ ସୀତା ସାବିତ୍ରୀ ସଦୃଶ ଦେଖିଥାଉ ନାରୀ ଶିକ୍ଷିତ ନ ହେଲେ ଦେଶ ଆଗେଇବ ନାହିଁ ଆମ ପୂର୍ବ ପୁରୁଷରୁ ନାରୀକୁ ପଢ଼ିବା ପାଇଁ ପ୍ରାଧାନ୍ୟ ଦେଉନଥିଲେ ଏବେ ମଧ୍ୟ କିଛିଟା ଜିଲ୍ଲାରେ ଏପରି ଚାଲିଛି ନାରୀକୁ ପଢ଼ିବାକୁ ସୁବିଧା ଦେଉନାହାନ୍ତି ସେହିପରି ନାରୀକୁ ବହୁତ କଷ୍ଟ ଦେଉଛନ୍ତି ବିବାହ ପରି ମଧ୍ୟ ନାରୀକୁ ତା ଗୋଟିଏ ସ୍ୱାମୀ ତାହାକୁ ବହୁତ କଷ୍ଟ ଦେଉଛି ବିବାହ ପରେ ମଧ୍ୟ ସିଏ ବହୁତ କଷ୍ଟରେ ବଞ୍ଚୁଛେ ବିବାହ ଆଗରୁ ମଧ୍ୟ ତାକୁ ପଢ଼ିବା ପାଇଁ କିଛି ସୁଯୋଗ ମିଳୁନଥିଲା ଏବେ ମଧ୍ୟ ଆମ ବଲାଙ୍ଗୀର ଅଞ୍ଚଳରେ ଏହି ଭଳି ଚାଲିଛି ନାରୀମାନଙ୍କୁ ପ୍ରାଧାନ୍ୟ ଦେଉନାହାନ୍ତି କିଛିଟା ଅଞ୍ଚଳରେ ନାରୀକୁ ପ୍ରାଧାନ୍ୟ ଦେଉଛନ୍ତି ନାରୀ ଯଦି ଶିକ୍ଷିତ ନହେଲେ ଆମ ରାଷ୍ଟ୍ର ଆଗେଇବ ନାହିଁ ତେଣୁ ସେଥିପାଇଁ ନାରୀକୁ ଶିକ୍ଷିତ କରିବା ନିହାତି ଦରକାର ଯଦି ଗୋଟିଏ ନାରୀ ଶିକ୍ଷିତ ହେଲେ ସେହି ନାରୀ ତା ପରିବାରକୁ ଶିକ୍ଷିତ କରାଇଥାଏ ଗୋଟେ ପୁରୁଷ ଶିକ୍ଷିତ ହେଲେ ସେହିପରି ହୋଇ ନଥାଏ ହେଲେ ଗୋଟେ ନାରୀ ଶିକ୍ଷିତ ହେଲେ ତାର ପରିବାରକୁ ଶିକ୍ଷିତ କରି ଥାଏ